ଲକ୍ଡାଉନ୍ ସମୟରେ ଆମେ ବାହାର ବଜାର ଯାଇ ପନିପରିବା କିମ୍ବା ଅନ୍ୟାନ୍ୟ ଜିନିଷ କିଣି ଆଣି ପାରୁନଥିଲେ ତେଣୁ ବାଡ଼ି ବଗିଚାରେ ଯୋଉ ଉତ୍ପାଦନ ଜିନିଷ କୁ ଆମେ ରୋଷେଇରେ ବ୍ୟବହାର କରୁ ନିଜେ ହିଁ ଖାଉଥିଲୁ ଘରେ ଆମର ଅନ୍ୟମାନେ ବି ରୋଷେଇ କରନ୍ତି ତଥା ମୁଁ ମଧ୍ୟ ରୋଷେଇରେ ସାହାଯ୍ୟ କରେ ଏବଂ ନିଜେ ମଧ୍ୟ ଜିନିଷ ତିଆରି କରେ ଏପରି ଆମର ପରିବାର ସମସ୍ତେ ମିଶି ଚଳିଯାଉ ବାଡ଼ି ବଗିଚାରେ ଥିବା ଲାଉ କଖାରୁ ବାଇଗଣ ଭେଣ୍ଡି ନିଜେ ଚାଷ କରୁଥିଲୁ ଶାଗ ମଧ୍ୟ ପନିପରିବା ସହିତ ଚାଷ ହୁଏ ଶାଗ ସହିତ ଆମେ ଅନ୍ୟାନ୍ୟ ପରିବା ମଧ୍ୟ ରୋଷେଇ କରି ବ୍ୟବହାର କରୁଥିଲୁ ଯାହାଫଳରେ ଆମେ ଚଳିଯାଉଥିଲୁ ଅନ୍ୟମାନଙ୍କ ଭଳିଆ ଆମେ ଅସୁବିଧାରେ ପଡ଼ୁନଥିଲୁ ମୋ ପରିବାର ଅସୁବିଧାରେ ପଡ଼ୁନଥିଲା